ମୂର୍ତ୍ତିଶିଳ୍ପି କାମକୁ ସମସ୍ତେ ପ୍ରଶଂସା କରିବା ଦରକାର କାହିଁକିନା ଏହା ଏକ କଷ୍ଟକର କାମ ଅଟେ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଅନେକ ସମୟ ଲାଗେ ସେଥିପାଇଁ ଶିଳ୍ପୀ ମାନଙ୍କୁ ଯତ୍ନର ସହ କାମ କରିବା ଦରକାର ମୁଁ ଏହାକୁ ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗରୁ ଶିଖି ଆସିଥିଲି ଏଠାରେ ମୂର୍ତ୍ତି ତିଆରି ଶିକ୍ଷା ମଧ୍ୟ ଦିଆଯାଏ